ଜିଲ୍ଲାର ମୁଖ୍ୟ ବିକାଶ ମୁଖ୍ୟତଃ ସବୁ ଜିଲ୍ଲାର ବିକାଶରେ ଲୋକମାନଙ୍କର ହିଁ ସ୍ୱାସ୍ଥ୍ୟ ଘଟଣ ହୋଇଥାଏ ପୁରୀ ଜିଲ୍ଲା ତ ଆମର ଏଇଠି ପୁରୀ ଜଗନ୍ନାଥଙ୍କ ଏ ଜଗନ୍ନାଥଙ୍କ ଏରିଆ ପୁରୀ ଜିଲ୍ଲାର ବିକାଶ ସ ସର୍ବାଙ୍ଗୀନ ଉନ୍ନତି ସମସ୍ତଙ୍କ ଏକାନ୍ତକ ମୁଁ ପୁରୀ ଜିଲ୍ଲାର ବିକାଶ ସହିତ ବିକାଶ ଏବଂ ଅଭିବୃଦ୍ଧି ଦୃଷ୍ଟିରୁ ଜିଲ୍ଲା ସମ୍ମୁଖୀନ ହେଉଥିବା ମୁଖ୍ୟ ଆହ୍ୱାନଗୁଡ଼ିକର ଏବଂ ସୁଯୋଗଗୁଡ଼ିକ ହେଉଛି ପ୍ରଥମତଃ ଅର୍ଥନୀତିକ ସୁଯୋଗ ଦରକାର ସାମାଜିକ ପରିବେଶ ରାଜନୀତିକ ସୁଯୋଗ ମଧ୍ୟ ଦରକାର ତ ନିର୍ଦ୍ଧିଷ୍ଟ ଅଞ୍ଚଳରେ ଭଲ ପାନୀୟ ଜଳ ଉପଲବ୍ଧି ନ ହେଇଥିବାରୁ ଲୋକମାନେ କିଛି ଡ୍ରେନେଜ୍ ଜଳ ପ ପାଉଛନ୍ତି ତ ସେଗୁଡ଼ିକର ସୁ ସୁବିଧା ଏବଂ ସ ସହଯୋଗ କରିବା କଥା ତ ସରକାରଙ୍କ ତରଫରୁ ଏଇଟା ବି ପାନୀୟଜଳ ଯୋଗାଇ ଦେବା କଥା ଭଲ ପାନୀୟଜଳର ଅନୁପଲବ୍ଧ ଯୋଗୁ ଲୋକମାନେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛନ୍ତି ତ ଦୁର୍ଗମ ଅଞ୍ଚଳରେ ମୌଳିକ ସମ୍ବଳର ମଧ୍ୟ ଅଭାବ ଅଛି ମୌଳିକ ସମ୍ବଳର ଅଭାବ ଯୋଗୁ ଲୋକମାନେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛନ୍ତି ଯଦି ଏଗୁଡ଼ିକୁ ଦୂରୀକରଣ କରାଯାଇ ପାରନ୍ତା ତା'ହେଲେ ପୁରୀ ଜିଲ୍ଲାର ବିକାଶ ଓ ଅଭିବୃଦ୍ଧି ଦୃଷ୍ଟିରୁ ସମସ୍ତ ଜିଲ୍ଲା ସମ୍ମୁଖୀନ ହେବାକୁ ପଡ଼ନ୍ତା ନାହିଁ ଏବଂ ଏଇଟା ଗୋଟେ ସ୍ୱତନ୍ତ୍ର ଜିଲ୍ଲାରେ ପରିଗଣିତ ହେଇପାରନ୍ତା